ଓଡ଼ିଆରେ ଲେଖିବା କିମ୍ବା କହିବା ମୋ ସମୟରେ ମୋର କୌଣସି ଭୁଲ୍ ହୁଏ ନାହିଁ କାରଣ ଓଡ଼ିଆ ହେଉଛି ଆମର ମାତୃଭାଷା ମୁଁ ଛୋଟବେଳରୁ ମୁଁ ଓଡ଼ିଆ ପଢ଼ିଛି କି ଲେଖିଛି ମୁଁ ମୁଁ ଛୋଟ ବେଳରୁ ଓଡ଼ିଆ ପଢ଼ିଛି ଲେଖିଛି ମୋ ଯେତେବେଳେ ତିନି ସାଢ଼େ ତିନି ବର୍ଷ ହୋଇଥିଲା ସେତେବେଳୁ ହିଁ ମୁଁ ଓଡ଼ିଆ ପଢ଼ିଛି ମୁଁ ଲେଖିଛି ତେଣୁକରି ମୋର ଓଡ଼ିଆ କହିବାକୁ ମଧ୍ୟ ଭୁଲ୍ ହୁଏନି କି ଲେଖିବା ମଧ୍ୟ ମୋର ଭୁଲ୍ ହୁଏନି କାରଣ ଓଡ଼ିଆ ତ ଗୋଟେ ସହଜ ପାଠ ଯାହା ସମସ୍ତେ ପଢ଼ିପାରନ୍ତି କି ଲେଖିପାରନ୍ତି ସେଥିପାଇଁ ମୋର କୌଣସି ପ୍ରକାର ଭୁଲ୍ ହୁଏ ନାହିଁ ଓଡ଼ିଆ ଗୋଟେ ଏମିତି ପାଠ ଯେ ଯିଏ ହେଲେ ବି କହିପାରିବ କି ପଢ଼ିପାରିବ ଓଡ଼ିଆ ଓଡ଼ିଆ ଆମକୁ ବହୁତ ସହଜ ଲାଗେ